ହଁ ଆଜ୍ଞା ମାଂସ ଦୁକାନ୍କେ ଫୋନ୍ ଲାଗିଛେ କାଏଁ ହଁ କେତେ କାଣା କେଜି ନେଉଛ ବ୍ରୟଲର୍ ହଁ ଆଉ ଆମର୍ ଚିକେନ୍ ଦେଶୀ ହୁଁ ବେଲେ ଭୁଜି'ଟେ କର୍ମୁ ପର୍ଦିନ କୁଡ଼ିଏ କେଜି ନେମୁ କେତେ କାଣା ଡିସକାଉଣ୍ଟ ଲଗାବେ ବ୍ରୟଲର୍ ବ୍ରୟଲର୍ ହଁ ହଁ ଠିକ୍ ଅଛେ ତାହେଲେ ପର୍ଦିନ ନେମା କୁଡ଼ିଏ କେଜି